ହଁ ଆମର କିଛି ଗୁଡ଼ିଏ ଗୃହପାଳିତ ପଶୁ ଅଛନ୍ତି ଯେମିତିକି ଗାଈ ହେଉ ଛେଳି ମେଣ୍ଢା ଏମାନେ ମଧ୍ୟ ଆମ ଘରେ ବସବାସ କରୁଛନ୍ତି ଏବଂ ତାଙ୍କର ରକ୍ଷଣା ବେକ୍ଷଣ ମଧ୍ୟ ଆମେ କରୁଛୁ ଭଲ ଭାବରେ କାହିଁକିନା ଆମର ଗାଈ କହିଲେ ଆମର ଗୋମାତା ଯିଏକି ଆମର ମାଆ ପରିକା ସେମାନେ ସେବା କରନ୍ତି ଆମକୁ ତାଙ୍କର ଛୁଆ ଜନ୍ମ ବେଳେ ଆମକୁ କ୍ଷୀର ଦିଅନ୍ତି ଏବଂ ତାଙ୍କ ମଧ୍ୟରୁ ତାଙ୍କର ବାହାରୁଥିବା ଗୋବର ମଧ୍ୟ ଆମର ସାର ଭାବରେ ବ୍ୟବହୃତ ହୋଇଥାଏ ସେଥିଲାଗି ଆମେ ଗୃହ ମଧ୍ୟରେ ବିଭିନ୍ନ ପ୍ରକାର ପଶୁ ପାଳନ କରିଥାଉ ଯେମିତିକି ଗାଈ ହେଉ କିମ୍ବା ଛେଳି କିମ୍ବା ମେଣ୍ଢା ହେଉ ଛେଳି ମଧ୍ୟ ଏହାକୁ ବ୍ୟବହାର କରିବା ଦ୍ଵାରା ମଧ୍ୟ ଲାଭବାନ ହେବା ସହିତ ଅନ୍ୟମାନେ ମଧ୍ୟ ଲାଭବାନ କରାଇଥାଉ ଏବଂ ଏହାର ମାଂସ ମଧ୍ୟ ଆମର ଦେହ ପ୍ରତି ବହୁତ ଉପଯୋଗୀ କେବଳ ଗାଈକୁ ଛାଡ଼ିଦେଲେ ଛେଳି ଆଉ ଛେଳି କିମ୍ବା ମେଣ୍ଢା ହେଉ ସେମାନଙ୍କର ମାଂସ ମଧ୍ୟ ଆମ ପାଇଁ ବହୁତ ଲାଭବାନ ଅଟେ ଥାଏ